ମୁଁ ଗଛ ଲଗେଇବାପାଇଁ ସାଧାରଣତଃ ମୋ' ବାରିରୁ କିଛି ମାଟି ଆଣି ତାକୁ ଗଛ ଲଗାଇଥାଏ କିଛି ନ ମିଳି ମାଟି ନ ପାଏ ପାଖ ବିଲରୁ ଯାଇ ଉର୍ବର ମାଟି ଆଣି ତାକୁ ବାରି ରେ ପକାଇକି ସେଥିରେ ଗଛ ପାଣି ଦେଇ ଗଛ ଲଗାଇଥାଏ ତାପରେ ମୁଁ କିଛି ସାର ବ୍ୟବହାର କରେ ନାହିଁ ଯାହାଦ୍ବାରା କି ମୁଁ ନିଜେ ନିଜର ଗୋବର ଖତ ଆଉ ପରିବା ଚୋପା ମୂତ ଗାଈ ମୂତ ତାପରେ ପେଜ ତୋରାଣି ରଖି ତାକୁ ମୁଁ କିଛିଦିନ ରଖିବା ପରେ ତା ବ୍ୟବହାର କରି ସେଥିରେ ଖତ ମୁଁ ସାର ତିଆରି କରେ ସେହି ସାର କୁ ନେଇ ମୁଁ ଗଛ ମୂଳରେ ଦିଏ ଏବଂ ବିଭିନ୍ନ ପ୍ରକାର ଗଛ ରେ ସିଏ ସାର ଦେଇ ମୁଁ ବ୍ୟବହାର କରେ ତେଣୁ ମୁଁ କିଛି ସାର ବ୍ୟବହାର କରେନାହିଁ